ହଁ ଅନେକ ପ୍ରକାର ନେତାମାନଙ୍କୁ ଜାଣିଛି ଯେମିତିକି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁକାନ୍ତ ନାଏକ ଏମିତି ଅନେକ ପ୍ରକାର ନେତାମାନଙ୍କୁ ମୋ ଆଖପାଖରେ ଥିବା ନେତା ମାନଙ୍କୁ ମୁଁ ଜାଣିଛି ଆଜିକାଲିର ନେତାମାନେ ଅନେକ ପ୍ରକାର ସାହାଯ୍ୟ କରିବା ସହିତ ଅନେକ ପ୍ରକାର ଖରାପ କାମ ମଧ୍ୟ କରୁଛନ୍ତି ଯେପରିକି ଆଜିକାଲିର ରାଜନୀତି ଅନେକ ପ୍ରକାର କଳୁଷିତ ଆଡ଼କୁ ଗତି କରୁଅଛି ସମସ୍ତେ ନିର୍ବାଚନ ପାଇଁ ଅନେକ ପ୍ରକାର ପଇସା ବାଣ୍ଟୁଛନ୍ତି ଏମିତି ଅନେକ ପ୍ରକାର ଅସଭ୍ୟ କାମ କରୁଥିବାରୁ ଆଜିକାଲିର ରାଜନୀତି ଆଗପରିକା ଆଉ ହୋଇକି ନାହିଁ ଯେ କାରଣରୁ ଅନେକ ପ୍ରକାର ଲୋକ ଅସୁବିଧାରେ କରୁଛନ୍ତି ମୋ ଆଖପାଖରେ ଥିବା ନେତା ଯେପରିକି ସୁକାନ୍ତ ନାଏକ ସେ ଅନେକ ପ୍ରକାର ଲୋକମାନଙ୍କୁ ଗରିବ ଶ୍ରେଣୀର ଲୋକମାନଙ୍କୁ ଅନେକ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ସେ ଅନେକ ପ୍ରକାର ଆମ ପାଇଁ ବ୍ୟବସ୍ଥା କରୁଛନ୍ତି ଯେପରିକି ଗରିବ ଲୋକମାନଙ୍କୁ ଖାଇବା ଖାଦ୍ୟ ପରିବେଷଣ କରିବା କିମ୍ବା ଅନେକ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରିବା ସେହିପରି ଅନେକ ପ୍ରକାର ସାହାଯ୍ୟ ସହଯୋଗ କରୁଅଛନ୍ତି